ଖୋର୍ଦ୍ଧା ଜିଲ୍ଲା ଜଳବାୟୁ ସାଧାରଣତଃ ଉଷ୍ମ ଜଳବାୟୁ ଏଠାରେ ବହୁତ ପରିମାଣର ଖରା ହୁଏ ବହୁତ ଗରମ ହୁଏ ନଦୀ ନାଳ ପୋଖରୀ ସବୁ ଶୁଖିଯାଏ ଲୋକମାନେ ପାଣି ପାଇବା ପାଇଁ ବହୁତ ହଇରାଣ ହୁଅନ୍ତି ଚାରିପଟେ ଜଙ୍ଗଲ ପାହାଡ଼ ଆଉ ପଥୁରିଆ ଯାଗା ସେଥିପାଇଁ ଅଧିକ ଝାଞ୍ଜି ପବନ ବହେ ଆଉ ଲୋକମାନେ ଗରମରେ ବହୁତ ହଇରାଣ ହୁଅନ୍ତି ପାଣି ଠୋପା ବି ପଆନ୍ତିନି ବର୍ଷା ବର୍ଷା ସାଧାରଣତଃ ହୁଏନାହିଁ ଅଳ୍ପ ପରିମାଣର ବର୍ଷା ହୁଏ ବର୍ଷା କମ ହେବାରୁ ପାଗ ଶୁଖିଲା ରୁହେ ବର୍ଷା ଦିନେ ବର୍ଷା ନହେଲେ ଲୋକମାନେ ବହୁତ ଅସୁବିଧା ହୁଅନ୍ତି ଶୀତ ଦିନେ ଅଧିକ ଟିକେ ପରିମାଣରେ ଶୀତ ହୁଏ ଚାରିପଟେ ପାହାଡ଼ ଜଙ୍ଗଲ ରହିଛି ସେଥିପାଇଁ ଶୀତ ଅଧିକ ଅନୁଭୂତ ହୋଇଥାଏ କିନ୍ତୁ ଶୀତ ସରିଲା ପରେ ଖରା ପାଗ ଶୁଖିଲା ରହିଥାଏ ପାଗ ଶୁଖିଲା ରହିବାରୁ ଲୋକମାନେ ବହୁତ ଗରମ ଅନୁଭୂତ ହୁଏ ବର୍ଷ ସାରା ଲୋକଙ୍କୁ ଅଧିକ ପରିମାଣର ଗରମ ଅନୁଭୂତ ହୋଇଥାଏ